ବେଲେ ପଲଙ୍କ୍ ଖଟ୍ମାନେ କେତେ କେତେ ପଡ଼ୁଛେ ବଲାଙ୍ଗିର୍ରୁ

ଆମର୍ ବିଜାର କେତେ ପଡ଼ୁଚେ ବିଜା ବିଜା ହଁ ଛଅ ବାଏ ଛଅ ଆଉ ସାବୁନ୍ର

ତମର ରେଙ୍ଗାଲ୍ ଗଛ୍ ଇଠାନେ ଆଉଛେ କେଁ ରେଙ୍ଗାଲ୍ର ର ବି କେନା ଅଉଛେ ହେନ୍ତା କେଁ ବେଲେ ବିଜାରଟା ପୁରା ଫିକ୍ସ ପ୍ରାଇସ୍ ନା କେନ୍ତା ବିଜାର ପୁରା ହେ ଯେତେବେଲେ ହେତେ ନେବେ କି ଆଉ କମ୍ ଲାଗ୍ବା ଟିକେ

ହଁ ହଁ ହଁ ହଁ ଆଉ ସୋଫାମାନେ କେନ୍ କେନ୍ଟା ଅଛେ ସୋଫା ସୋଫା

ବେଲେ କେନ୍ ସାଇଡ଼୍ରେ ଅଛେ ଦୁକାନ୍ କେନ୍ ସାଇଡ଼୍ରେ ଅଛେ ଦୁକାନ୍ ଇଟା ହଁ ଇ ଲେଫ୍ଟ୍ ସାଇଡ୍

ବାକି ପଲଙ୍କ ତାମାନେ ଟିକେ ତାର୍ ମୁଡ଼୍ ଆଡ଼ର୍ଟାମାନେ ଟିକେ ଷ୍ଟାଇଲ୍ ଥିବାର୍ କଥା

ହବ ଆର୍ ଗଛ୍ ଗଛ୍ ମାନେ ଦେଇକରି କେତେ କେତେ ଲାଗ୍ବା

ହଁ ହେବା

ହଁ ହଁ ମୁଇଁ ଯଉଚେଁ ସେ ତମର୍ନେ କଥାବାର୍ତ୍ତା ଲାଗିକରି ଆସ୍ମି